ଆମ ଓଡ଼ିଶାର କୋଣାର୍କ ମନ୍ଦିରରେ ଏମିତି ଅନେକ ଚିତ୍ର କରିଛନ୍ତି ଯେମିତିକି ଶଗଡ଼ ଗାଡ଼ି ରଥ ଧାନ ଏମିତି ମନୁଷ୍ୟ ଗହମ ବାଘ ଭାଲୁ ହାତୀ ଏମିତି ଧାନ ଜାତୀୟ ଶସ୍ୟ ଓ ଜାତୀୟ ଆଗ ଜାତୀୟ ପଶୁମାନେ ତାଙ୍କ ପ୍ରକାର ପଶୁମାନେ ତିଆରି କରିଛନ୍ତି ସେଇଙ୍କ ମନ୍ଦିରରେ ଆଉ ଏମିତି ଅନେକ ଚିତ୍ର ଓ ସେହିପରି ଏତି ଅନେକ ଚିତ୍ର ଏବେ କରିବା ପାଇଁ ବି ଲୋପ ପାଇ କେହି କେହି ଚାହିଁଲେ ମଧ୍ୟ ସେହିପରି ଚିତ୍ର କରିପାରେ ଏମିତି ଯେ ଆଗ ପରି ଯେମିତି ଚିତ୍ରକାର ମାନେ ଥିଲେ ଆଉ କରିଥିଲେ ଯେମିତି ସେପରି ଏବେ ସେ ମାନେ ବି ଦେଖି କରି ବି ଚାହିଁକ ବି କରିନି ପାରବାର ଆଉ ଅନେକ ଚିତ୍ର ଲୋପ ପାଇଯାଇଛି ସମସ୍ତେ ଅନୁସନ୍ଧାନ କରୁଛନ୍ତି ସେଇଟା କେଉଁଟା କରିବାଟା କେଉଁଟା ଦେଖୁଛନ୍ତି ସେଇଟାକୁ କରିବାକୁ ଚାହିଁଛନ୍ତି ହେଲେ କରି କରିଛନ୍ତି ହେଲେ ଏମିତିର ବୈଜ୍ଞାନିକ ମାନେ ଗୁରୁତ୍ୱ ଓ ବୈଜ୍ଞାନିକ ମାନେ ମିଶିକି କରିଥିଲେ ଆଉ ଏମିତି ଅନେକ କରିଛନ୍ ଯେମିତିକି ଏବେ ଏବେ ଯଦି କରିଥ ଏଭର୍ ବର୍ଜ୍ଞାନୀ ସେମିତି ଭଲ୍ ସେ କି ଦିବାଘଟାକ ମନ୍ଦି ଶ ବର୍ଷ କେନି ମମାନେେ ଯେମିତି ଡ୍ରଇଂ ସହିତ ଭାଗବାଲେନ ଏକ ପଶୁ ଓ ଶସ୍ୟମାନଙ୍କୁ ନେଇ ସେମାନଙ୍କୁ ନେଇ ଯେମିତି ଶୀତ ମନ୍ଦିର କୋଣ କରିଥିଲେ ଏବେ ସେହିପରି ଏହି ବୈଜ୍ଞାନିକ ବୈଜ୍ଞାନିକ ମାନଙ୍କୁ ଟିକେ କରିବାକୁ ଗୋଟିକ ଆଗ ଯେତେ ବର୍ତ୍ତମାନ ମାନେ ସେହିପରି ତ ବୃଦ୍ଧ କି ସେମତି ଅନେକ କିଛି ଅନେକ କିଛି ଯେ ଲୋପ ପାଇଯାଇଛି କି ସେଇଟାକୁ ଖୋଜି ଖୋଜି ଅନୁସନ୍ଧାନ ମଧ୍ୟ କରୁଛନ୍ତି ପାଉନାହାନ୍ତି